ଗାଁରେ ଆମର ଯୁବକମାନେ କୃଷିକୁ ଏକ ବୃତ୍ତି ବା ଜୀବନଶୈଳୀ ମାନନ୍ତି କାରଣ କାରଣ କୃଷିରେ ଯେଉଁ ଲାଭ ମିଳେ କୃଷିରେ ଯେଉଁ କୃଷି ମିଳେ ସେଗଟା କେଉଁଠି ନାହିଁ ତମେ ଦେଖ ଥରେ ଆସ ବିଲକୁ ଆସ ମୁଗ ଚାଷ ଧାନ ଚାଷ କର ଦେଖ କୃଷି କଲା ପରେ ତମେ ଭାବି ନେବ ଯେ ଏଇଟା ମୋ ଜୀବନ ଆ ବିିନା ମୋର ଆଉ କିଛି ନାହିଁ କାରଣ ଆକୁ ନକଲେ ମୁଁ ବଞ୍ଚିପାରିବି ନାହିଁ କାରଣ କୃଷି ବିନା ଆଉ କିଛି ହିଁ ନାହିଁ ନାହିଁ ନାହିଁ ନାହିଁ କୃଷି ହିଁ ଜୀବନ